ଆମ ଢେଙ୍କାନାଳ ଜିଲ୍ଲାରେ ଗଜଲକ୍ଷ୍ମୀ ପୂଜା ବହୁତ ଭଲରେ ହୁଏ ପ୍ରସିଦ୍ଧ ଢେଙ୍କାନାଳର ଲକ୍ଷ୍ମୀ ପୂଜାଟା ବହୁତ ପ୍ରସିଦ୍ଧ ହୋଇଥାଏ ଆଉ ଆମ ପାଖ ଏରିଆରେ ଦଶହରା ବି ବହୁତ ଭଲରେ ହୁଏ ସେଇଟାବି ବହୁତ ଫେମସ୍ ଯେହେତୁ ବଳଦ ଯାତ୍ରା ହୁଏ ଆଉ ସମସ୍ତେ ବହୁତ ଭଲରେ ଜାଣିଛନ୍ତି ସମସ୍ତେ ବହୁତ ଆଡ଼ୁ ବହୁତ ଲୋକ ଦେଖିବାକୁ ଆସନ୍ତି ବହୁତ ଗହଳି ହୁଏ ଆମର ଏଇଠି ଯେଉଁ ଢେଙ୍କାନାଳର ବରାଟା ବହୁତ ପ୍ରସିଦ୍ଧ ହୋଇଥାଏ ତ ଏଇ ଯେଉଁ ଯାତ୍ରାମାନଙ୍କର ସବୁ ଆସିଲା ପରେ ସେମାନେ ସବୁ ଏଇ ସବୁ ଖାଆନ୍ତି ସବୁ ଭଲ ଲାଗେ ସମସ୍ତଙ୍କୁ ବୁଲା ବୁଲି କରିବା ପାଇଁ ଆମେମାନେ ବି ଯାଉ ଆମେ ମାନେ ବହୁତ ଭଲ ମଜା କରୁ ସାଙ୍ଗସାଥି ଘର ଲୋକ ସମସ୍ତେ ମିଶିକି ଯାଉ ବହୁତ ବଢ଼ିଆ ଲାଗେ ଆଉ